ବର୍ତ୍ତମାନ ପରିସ୍ଥିତିରେ ବହୁତ ପରିବାର ବହୁତ ବାପମାଆ ସେମାନଙ୍କ ପିଲାମାନଙ୍କୁ ଇଂଲିଶ ମିଡ଼ିଅମରେ ଶିକ୍ଷା ଗ୍ରହଣ କରିବାକୁ ବହୁତ ସୁବିଧା ଦେଉଛନ୍ତି ଚାହୁଁଛନ୍ତି ମଧ୍ୟ ଯାହା ଦ୍ୱାରା କ'ଣ ହେଉଛି ନା ଯେଉଁ ପିଲାମାନେ ଇଂଲିଶ ମିଡ଼ିଅମରେ ଶିକ୍ଷା ଗ୍ରହଣ କରୁଛନ୍ତି ସେମାନେ ଓଡ଼ିଆ ଭାଷା କ'ଣ ଜାଣିପାରୁନାହାନ୍ତି ଓଡ଼ିଆ ଭାଷା କହିପାରୁନାହାନ୍ତି ଓଡ଼ିଆ ଭାଷା ଲେଖିପାରୁନାହାନ୍ତି ଯେଉଁମାନେ ମଧ୍ୟ ଓଡ଼ିଆ ମିଡ଼ିଅମରେ ପାଠ ପଢ଼ୁଛନ୍ତି ଇଂଲିଶର ପାଠ୍ୟକ୍ରମ ସେମାନଙ୍କ ଉପରେ ଏତେ ପ୍ରଭାବ ପକାଉଛି ସେମାନେ ଓଡ଼ିଆ ଭାଷା ଛାଡ଼ି ଇଂଲିଶ ଭାଷାକୁ ମଧ୍ୟ ଆପଣାଉଛନ୍ତି ଓଡ଼ିଆରେ ଗୋଟିଏ ଦରଖାସ୍ତ ଲେଖିବା ଗୋଟିଏ ରଚନା ଲେଖିବା ଆଜି କାଲି ପିଲାମାନଙ୍କ ମଧ୍ୟରେ ସେଇଟା ହୋଇପାରୁନାହିଁ